ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ସାହିତ୍ୟ କାରଣ ମୁଁ ସାହିତ୍ୟ ପଢ଼ିବାକୁ ବହୁତ ଭଲପାଏ ସେଥିରେ ଆମର ବହୁତ ଗଳ୍ପ କବିତା ଏଇ ସବୁ ଜିନିଷ ଥାଏ ଯେଉଁଟାକି ମୁଁ ପଢ଼ିଲେ ବହୁତ ନିଜକୁ ଖୁସି ଲାଗେ ଆଉ ସେଥିରୁ ଜାଣିବା ଏବଂ ଶିଖିବାର ବହୁତ କିଛି ଥିଲା ଆଉ ମୁଁ ତାକୁ ଇଏ ବାରମ୍ବାର ପଢ଼େ ସେଥିରେ ସବୁ କବିମାନଙ୍କର ବା ଲେଖକମାନଙ୍କର ଗଳ୍ପ ଥାଏ କବିତା ମଧ୍ୟ ଥାଏ ଯେଉଁଥିରେକି ନିଜ ଘରର ପରମ୍ପରା ବିଷୟରେ ଆମର ପର୍ବପର୍ବାଣୀ ବିଷୟରେ ଜାଣିବା ଆଉ ଶିଖିବାର ମଧ୍ୟ ଥିଲା ତା ସହିତ ଆମର ବିଭିନ୍ନ ପ୍ରକାର ଗଳ୍ପ ଯୋଉ କି ଆମର ଐତିହାସିକ ଜିନିଷ ଡୁବି ଗଲାଣି ତା ଉପରେ ମଧ୍ୟ ବିଭିନ୍ନ ପ୍ରକାର ଗଳ୍ପ ଲେଖା ଯାଇଥିଲା ଯେଉଁଟାକୁ ପଢ଼ିଲେ ଆମେ ଆମ ପୂର୍ବ କଥା ମଧ୍ୟ ଜାଣି ପାରୁଥିଲୁ ଏବଂ ଆମର କାହାକୁ କେମିତି କଣ କହିବା କଣ ବୁଝିବା କେମିତି ବସିବା କେମିତି ଲୋକମାନଙ୍କ ସହିତ କଥା ହେବା ସବୁ ଗଳ୍ପ ମାଧ୍ୟମରେ ଆମେ ପଢ଼ିକି ସେଟା ବୁଝି ପାରୁଥିଲୁ ଜାଣି ପାରୁଥିଲୁ ଏବେର କଣ ସେଟା କଣ ହେଲାଣି ନା ସେଟାକୁ ମୁଁ ବହୁତ ଉପଭୋଗ କରୁଥିଲି କାରଣ ମୁଁ ବହୁତ ଗଳ୍ପ ଆଉ କବିତା ପଢ଼ିବାକୁ ଭଲପାଏ ବେଶି କରିକି ଯେଉଁ ଆମର କବିତାମାନଙ୍କର କବିମାନଙ୍କର ଲେଖକ ସବୁ ମାନଙ୍କର ଥାଏ ଆମର ଚିଲିକା କାରୁକାବ୍ୟ ପଢ଼ିଲା ପରେ ଆମେ ଚିଲିକା ବିଷୟରେ ସେତେବେଳେ ତ ଚିଲିକା ଦେଖିନଥିଲୁ ତା ବିଷୟରେ ଅନୁଭବ କରି ପାରୁଥିଲୁ ଜାଣି ପାରୁଥିଲୁ ତା ସହିତ ଆମର ଯେଉଁ ଆମ ଅନେକ ଯେଉଁ ଆମର ଦିଲ୍ଲୀ ବିଷୟରେ ମଧ୍ୟ ଆମର ଗୋଟିଏ ଦିଲ୍ଲୀ ଯିବା ବିଷୟ ଥିଲା ଯାଇକି ଦିଲ୍ଲୀରେ କେମିତି ଲୋକ ଟ୍ରେନ ସେତେବେଳେ ଆମେ ଟ୍ରେନ କଣ ଜାଣିନଥିଲୁ ଟ୍ରେନରେ ବସିକି ଯାଉଥିଲେ ଆଉ ଟ୍ରେନରେ ଗଲାବେଳେ କଣ କଣ ପଡ଼େ ଷ୍ଟେସନ କେମିତି ଆଉ ବସିକି କେମିତି ସିଟରେ ଯାଆନ୍ତି ଏଇ ସବୁ ବିଷୟରେ ଆମେ ମୁଁ ବୁଝି ପାରୁଥିଲୁ ଜାଣି ପାରୁଥିଲୁ ସେତେବେଳେ ତ ଏତେ ସୁବିଧା ନଥିଲା ଗାଡ଼ି ମଟର ଯିବା ଆସିବାର ତେଣୁ ଏ ସବୁ ଜିନିଷକୁ ମୁଁ ଭଲ ଭାବରେ ଉପଭୋଗ କରୁଥିଲି